ଗ୍ରାମାଞ୍ଚଳର ଲୋକମାନେ ଖେଳକୁ ନାପସନ୍ଦ କରିଥାନ୍ତି ସେମାନେ ତାଙ୍କର ପିଲାମାନଙ୍କୁ ଖେଳ ଠାରୁ ଦୂରେଇ ରହିବାକୁ କହିଥାନ୍ତି ବାସ୍ତବରେ ଖେଳର ଗୁରୁତ୍ୱ ବିଷୟରେ ଗ୍ରାମାଞ୍ଚଳର ଜନସାଧାରଣ ଅନଭିଜ୍ଞ ଅଟନ୍ତି ସେମାନେ ଯଥେଷ୍ଟ ପରିମାଣରେ ଖେଳକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ ଏବଂ ଖେଳ ପରିବେଶରୁ ସଦାସର୍ବଦା ଦୂରେଇ ରହିଥାନ୍ତି